ଭାଗବତ ଏ ଜଗନ୍ନାଥ ଦାସ ଲେଖିଥିଲେ ଭାଗବତ ଭାବ ନେଇ ସବୁ କରାହୋଇଛି ତେଣୁ ଭାଗବତରେ ଜ୍ଞାନତତ୍ଵ ସବୁ ରହିଅଛି ସ୍ତୁତି ଚିନ୍ତାମଣି ଭୀମ ଭୋଇ ସେ ମଧ୍ୟ ଅତି ଚିନ୍ତା ମନର ଭାବଗୁଡ଼ାକ ରହୁଛି ଅନେକ ଗୀତା ଅଛି ରାମ ରତନ ଗୀତା ଭାଗବତ ଗୀତା ରାମାୟଣ ଗୀତା ମହାଭାରତ ଗୀତା ସ୍ତୁତିଗୀତା ଏଇ ସବୁ ପୁରାଣ ପୁସ୍ତକ ଆଗ ଯେ ଯୁଗଟା ଥିଲା ସେଥିରେ କିଛି ଗବେଷଣା କରି ଭଲ କାମ ଦେଉଥିଲା ଏଠି ତ ଆଉ କିଛି ହଉନା ମହିଲେ ଭାଗବତରେ ପଦ୍ୟରେ ଯାହା ହେଉଛିି ଗୋବିନ୍ଦ ଗୋବିନ୍ଦ ପଦୁ କରୁଛି ମକରନ୍ଦ ସେ ମକରନ୍ଦ ପାନ କର